ଆମର ଏଠି ପାଖାପାଖି କହିଲେ ପିଛାବଣିଆରେ ଗୋଟେ ହସ୍ପିଟାଲ୍ ଅଛି ସେଠି ଯଦି ହଠାତ୍ କାହାର ଦେହ ଖରାପ ହେଲା କି ଜ୍ୱର ହେଲା ସେଠି ଆମେ ଯାଇ କି ଆଉଟ୍ଡୋର୍ରେ ଡକ୍ଟରଙ୍କୁ ପ୍ରେସ୍କ୍ରିପସନ୍ କରେଇକି ମେଡ଼ିସିନ୍ ନେଇକି ଆସୁଛେ କିନ୍ତୁ ଏତେ ପାଖରେ ବି ମାନେ ସେଠି ରହିବା ପାଇଁ ଶଯ୍ୟା ନାହିଁ ତ ଯଦି ପାଖରେ ଶଯ୍ୟା ଥାଆନ୍ତା ଆ ଆମକୁ ସୁବିଧା ହେଇଥାନ୍ତା କାହିଁକି ନା ଆମର ଏଠୁ ବାରିପଦା ଯଦି ଆମେ ଦେଖତେ ଯିବା ଯେ ମୁଖ୍ୟ ଚିକିତ୍ସାଳୟ ଯେଉଁଟା ଷାଠିଏ କିଲୋମିଟର ଦୂର ହେଉଛି ବେକନୋଟି ଯଦି ଦେଖତେ ଯିବା ତ ପନ୍ଦର କୋଡ଼ିଏ କିଲୋମିଟର ଦୂର ହେଉଛି ତ ଏତେ ଦୂର ହଠାତ୍ ନବାଟା ବି ନବାଟା ବି ପେସେଣ୍ଟ ପକ୍ଷେ ଜଟିଳ ସମସ୍ୟା ତେଣୁ ଯଦି ପାଖରେ ଗୋଟେ ହସ୍ପିଟାଲ୍ରେ ଏସବୁ ଜିନିଷ ଗୁଡ଼ିକ ଥା'ନ୍ତା ତାହା ହେଲେ ଭଲ ହୋଇଥାନ୍ତା ଆଉ ଅକ୍ସିଜେନ୍ ସିଲିଣ୍ଡର୍ ବି ଏଠି ପାଖାପାଖିରେ ନାହିଁ ତ ଯଦି ଆମେ ଦୂର ଯାଗାକୁ ନେବା ଯେଉଁଟା କି ମୁଖ୍ୟ ଚିକିତ୍ସାଳୟ ସେତେ ପର୍ଯ୍ୟନ୍ତ ରାସ୍ତାରେ ହୁଏତ ପେସେଣ୍ଟ ମୃତ୍ୟୁ ମୁଖରେ ବି ପଡ଼ିଥାଇ ପାରେ ତେଣୁ ମୁଁ ଭାବୁଛି ଆମର ଏଇ ମୁଁ ପାଖ ହସ୍ପିଟାଲ୍ ଯୋଉଟାକି ପିଛାବଣିଆ ସେଠି ଶଯ୍ୟା ଆଉ ଅକ୍ସିଜେନ୍ ସିଲିଣ୍ଡର ରହିଲେ ଭଲ ହେଇଥାନ୍ତା ଅସ୍ତ୍ରୋପଚାର ପାଇଁ ବି ଏ ଆମେ ଯାଉଛୁ ମୁଖ୍ୟ ଚିକିତ୍ସାଳୟକୁ ତ ସେଇଟା ଆମ ଘରଠୁ ହେଉଛି ପଚାଶ ଷାଠିଏ କିଲୋମିଟର ଦୂର ତ ଏଠି ବି ଯଦି ସେଇ ଅସ୍ତ୍ରୋପଚାରର ଉପକରଣ ଗୁଡ଼ିକ ଥାଆନ୍ତା ତେବେ ଆମେ ସେଇ ସୁବିଧା ଗୁଡ଼ାକ ଏଠି ଏ ଉପଲବ୍ଧ କରି ପାରିଥାନ୍ତେ ବିଭିନ୍ନ କେସ୍ରେ